ମୁଁ ମୋ' ଜୀବନରେ ଛୋଟ ବେଳେ ଭାବିଥିଲି ଯେ ମୁଁ ଗୋଟିଏ ପୋଲିସ ହେବି ମୁଁ ପ୍ଲସ ଟୁ ପାଠ ପଢ଼ା ସାରିଲା ପରେ ମୁଁ ସବୁଦିନ ସକାଳୁ ଉଠି ଦୌଡ଼ାଦୌଡ଼ି କରେ ଏବଂ ବହୁତ ପରିଶ୍ରମ କରେ ଡେଲି ଆଠ କିଲୋମିଟର ଦୌଡ଼ାଦୌଡ଼ି କରେ ଦୌଡ଼ି ସାରିଲା ପରେ ମୁଁ ଏକ୍ସରସାଇଜ କରେ ମୁଁ ପୋଲିସ ପରୀକ୍ଷା ପାଇଁ ବହୁତ ପ୍ରକାର ବହି ପଢ଼ୁଛି ଏବଂ ବହୁତ ପରିଶ୍ରମ ବି କରୁଛି ପରୀକ୍ଷା ବି ଦେଇଛି ଏ ପର୍ଯ୍ୟନ୍ତ ବି ରେଜଲ୍ଟ ବାହାରି ନାହିଁ ଆଗକୁ ପ୍ରୟାସ ଚାଲିଛି ଏବଂ ମୁଁ ଯଦି ପରୀକ୍ଷାରେ ସଫଳ ନହେଲି ଆଗକୁ ବି ଏମିତି ପ୍ରୟାସ ରହିବ ମୋ'ର